ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ସାଂସ୍କୃତିକ ଗୋଷ୍ଠୀ ଅଛନ୍ତି ପାଲା କଳାକାରମାନେ ଅଛନ୍ତି ଭଜନ କଳାକାରମାନେ ମଧ୍ୟ ଅଛନ୍ତି ଏବଂ କୀର୍ତ୍ତନ ଇଏ କୀର୍ତ୍ତନ ମଣ୍ଡଳୀ ଯେଉଁ ସାଂସ୍କୃତିକ ଅନୁଷ୍ଠାନ ମଧ୍ୟ ଗଢ଼ି ଉଠିଚି ବହୁତ ଗୁଡ଼ିଏ ଏମିତିକି ପୁରୁଷ ମାନଙ୍କରେ କୀର୍ତ୍ତନ ମଣ୍ଡଳୀ ଅଛି ସ୍ତ୍ରୀଲୋକମାନଙ୍କର ମଧ୍ୟ କୀର୍ତ୍ତନ ମଣ୍ଡଳୀ ଅଛି ତା ଛଡ଼ା ବହୁତ ସାଂସ୍କୃତିକ ଅନୁଷ୍ଠାନ ମଧ୍ୟ ଅଛି ଗୋଷ୍ଠୀ ଏମିତି କହିବାକୁ ଗଲେ ରାମଚରିତ ମାନସ ଆମର ଏଠି ନିକଟରୁ ଗୋଟେ ଗାଁରେ କରାଯାଏ ତା ସହ ଆମ ଗାଁରେ ବି ମଧ୍ୟ ଶ୍ରୀରାମ ନବମୀ ଏବଂ ସାଂସ୍କୃତିକ ଅନୁଷ୍ଠାନ କରାଯାଏ ଏବଂ ଆଖପାଖରେ ବହୁତ ଗୁଡ଼ିଏ ଅନୁଷ୍ଠାନ ଅଛି ସଂସ୍କୃତି ବାହାରେ କହିବାକୁ ଗଲେ ସାଧାରଣତଃ ମୁଁ ଆମର ଯେଉଁ ଯେଉଁ ଅଛି ଚର୍ଚ୍ଚ ଯାଇଛି ବୁଲି ଯାଇଛି ଦେଖିଛି ତାଙ୍କର ଡିସେମ୍ବର ପଚିଶରେ ଯେଉଁ ଫଙ୍କସନ୍ ବିଭିନ୍ନ ପ୍ରକାର ଫଙ୍କସନ୍ କରନ୍ତି ତାକୁ ଦେଖିଛି ତା ସହିତ ଆମର ତ ଆମେ ତ ହିନ୍ଦୁ ସଂସ୍କୃତିର ଲୋକ ତା'ପରେ ଆମର ମୁସଲିମ୍ ମାନେ ନିକଟରେ ରହୁଛନ୍ତି ସେମାନଙ୍କର ମଧ୍ୟ ଇଦ୍ ଠାରୁ ଆରମ୍ଭ କରି ମହରମ୍ ପର୍ଯ୍ୟନ୍ତ ଇଏ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ତାକୁ ବି ମଧ୍ୟ ତାଙ୍କର ଦେଖିଛୁ ଅଂଶଗ୍ରହଣ ଯଦି ବା ନ କରିଛୁ କିପରି ସେମାନେ ପାଳନ କରନ୍ତେ କ'ଣ କରନ୍ତି କ'ଣ ନାହିଁ ତାଙ୍କଠୁ ମଧ୍ୟ ଏ ବିଷୟରେ ବହୁତ କିଛି ଆମେ କଥାବାର୍ତ୍ତା ହେଇଛୁ ଶୁଣିଛୁ ଏବଂ ଜାଣିଛୁ